ମୁଁ ଯେଉଁ ଭିବୋ ସ୍ମାର୍ଟ ଫୋନଟି ଦୁଇ ହଜାର ଦଶରେ କିଣିଥିଲି ସେ ଭଲ ପଡ଼ିଲା ତା'ର ବ୍ୟାଟେରୀ ଵ୍ୟାକପ୍ ଏବଂ ତା'ର କ୍ୟାମେରା ଓ ତା'ର ଭଏସ୍ ଓ ତା'ର ବିଭିନ୍ନ ପ୍ରକାର ଅଲଗା ସବୁ ସାମଗ୍ରୀ ଭଲ ପଡ଼ିଥିଲା ସେ ଫୋନରେ ମୋତେ ଭଲ ଲାଗିଥିବାରୁ ମୁଁ ଆଉ ଗୋଟିଏ ସେହି କମ୍ପାନୀର ଭିବୋ ଅଠର ବାର ମୋବାଇଲ ଟିକି ଅର୍ଡ଼ର କରିଛି କାରଣ ମୋର ଏଯେଉଁ ଫୋନଟି କିଣିଥିଲି ଭଲ ଲାଗିଥିବାରୁ